ଓଡ଼ିଶାର ପ୍ରମୁଖ ଚଳଚିତ୍ର ପ୍ରେକ୍ଷାଳୟ ହେଉଛି ମହାରାଜା ଯାହାକି ଆମ ରାଜଧାନୀ ଭୁବନେଶ୍ଵରରେ ଅବସ୍ଥିତ ସେଠାକୁ ବହୁ ସହରର ଲୋକମାନେ ଆସନ୍ତି ସିନେମା ଦେଖିବା ପାଇଁ କାରଣ ସେଠାରେ ଟିକେଟର ମୂଲ୍ୟ ବହୁତ ସୁଲଭ ଦରରେ ମିଳେ ଏବଂ ସେହି ସିନେମା ହଲ ମଧ୍ୟରେ ଲାଟ୍ରିନ ବାଥ୍ରୁମର ସୁବିଧା ଲୋକମାନଙ୍କ ପାଇଁ ଅଛି ଏବଂ ପାଣି ପିଇବାର ମଧ୍ୟ ସୁବିଧା ରହିଛି ସେହି ସିନେମା ହଲରେ ମିନିମମ ପାଁଶହ ଚେୟାର ପଡ଼ିଥାଏ ଲୋକମାନେ ସିନେମା ଦେଖିବାପାଇଁ ଏବଂ ତାଙ୍କର ପରଦା ମଧ୍ୟ ବହୁତ ବଡ଼ ଆସିଥାଏ ତାଙ୍କର ପିକ୍ଚର ଗୁଡ଼ିକ ମଧ୍ୟ ବହୁତ ବଡ଼ ଆକାରର ଆସିଥାଏ ଯେପରିକି ପାଁଶହ ଲୋକ ଦେଖିପାରିବେ ଏବଂ ସେଠାରେ ସବୁ ପ୍ରକାରର ସୁବିଧା ମଧ୍ୟ ଥାଏ ସେଥିପାଇଁ ସବୁଆଡ଼ୁ ଲୋକ ଆସି ମହାରାଜା ସିନେମା ହଲରେ ସିନେମା ଦେଖନ୍ତି ଆମର ଭୁବନେଶ୍ଵରରେ ଅବସ୍ଥିତ ଥିବା ମହାରାଜା ସିନେମା ହଲରେ ସିନେମା ଦେଖିବାପାଇଁ ବହୁତ ଆଡ଼ୁ ଲୋକ ଆସନ୍ତି କାରଣ ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ